ମୋର ସବୁଠାରୁ ସର୍ବଶ୍ରେଷ୍ଠ କ୍ରୀଡ଼ା ହେଲା କ୍ରିକେଟ ଏହା ଦେଖିବାକୁ ମୋତେ ବହୁତ ପସନ୍ଦ ଲାଗେ ମୁଁ ପିଲାବେଳେ ଏମିତି ଖେଳ କିଛି ଦେଖିନଥିଲି କିନ୍ତୁ ମୁଁ ସବୁବେଳେ କବାଡ଼ି ଫବାଡ଼ି ଖେଳେ କିନ୍ତୁ ବର୍ତ୍ତମାନ ତ ମୋତେ ଆଉ କିଛି ଖେଳିବାକୁ ଭଲ ଲାଗେନି ମୋତେ ଦେଖିବାକୁ ବହୁତ ଭଲ କିନ୍ତୁ ଏହି ଖେଳ ଟିଭି ଟେଲିକାଷ୍ଟ ମାଧ୍ୟମରେ ଦେଖିଥାଏ ନହେଲେ ନାଇଁ ସ୍ପୋର୍ଟସ ମଧ୍ୟରେ ଦେଖିଥାଏ ଏମିତି ଖେଳ ଦେଖିଲେ ଖାଇବା ପିଇବା ମଧ୍ୟ ଭୁଲିଯାଏ ମୋ' ସହିତ ମଧ୍ୟ ପିଲାମାନେ ମଧ୍ୟ କିଛି ସମୟ ବସିକି ଦେଖା ଦେଖି କରନ୍ତି ଏହି ଖେଳ ହେଉଛି ସର୍ବଶେଷ୍ଠ ଖେଳ ଏହି ଖେଳ ମାଧ୍ୟମରେ ବହୁତ ମଜା ଆସିଥାଏ